ମୁଁ ଗୋଟେ ବିଦ୍ୟାଳୟରେ ଶିକ୍ଷୟତ୍ରୀ ମୁଁ ଧାର୍ମିକ ବିଷୟରେ ପିଲାମାନଙ୍କୁ ବହୁତ ଜ୍ଞାନ ଦିଏ ସେଥିରୁ ପିଲାମାନେ କିଛି ଶିଖନ୍ତି ଯେମିତି କି ଆମେ ସରସ ସରସ୍ୱତୀ ପୂଜା ଆମେ ପୂଜାରେ ଆମେ ପୂଜା କରୁ ପିଲାମାନଙ୍କୁ ଯୋଗଦାନ ଦବା ପାଇଁ କହୁ ଗଣେଶ ପୂଜାଟେ କରୁ ପିଲାମାନେ ଆସନ୍ତି ହସ ଖୁସି ହୁଅନ୍ତି ଧାର୍ମିକ ଉପରେ ତାଙ୍କର ଟିକେ ମନ ବଢ଼ିବ ମୁଁ ପିଲାମାନଙ୍କୁ ଏକଜୁଟ କରି ଧାର୍ମିକ ବିଷୟରେ ସେ ରାମାୟଣ ହଉ କି ମହାଭାରତ ହଉ କି ଗୀତା ହଉ କି ଭାଗବତ ହଉ ସେଥିରେ କିଛି କିଛି ପିଲାମାନଙ୍କୁ ଶିଖାଏ ସେଥିରେ ସେସବୁ ଶୁଣି ସିଏ ଖୁସି ହୁଅନ୍ତି